ମୁଁ ହଉଛି ମୟୁରଭଞ୍ଜ ଜିଲ୍ଲାର ଅଧିବାସୀ ଅଟେ ଏବଂ କୃଷି ପରିବାରରୁ ଆସିଅଛି ମୟୁରଭଞ୍ଜ ଜିଲ୍ଲା ଏକ କୃଷି ସମ୍ବନ୍ଧୀୟ ଜିଲ୍ଲା ମୟୂରି ଆମ ଅଞ୍ଚଳରେ ବିଶେଷ କରି ଶତାଧିକ ଲୋକ ଚାଷ ଓପରେ ନିର୍ଭର କରନ୍ତି ବିଭିନ୍ନ ପ୍ରକାର ନାନାଦି ପ୍ରକାର ଚାଷ କରନ୍ତି କିଛି କିଛି ଲୋକ ଆମର ଧାନ ଚାଷ କରନ୍ତି କିଛି ଗହମ ଚାଷ କରନ୍ତି କିଛି ମାଣ୍ଡିଆ ଚାଷ କରନ୍ତି ଆଉ କିଛି ପଶୁ ପଶୁ ପାଳନ କରନ୍ତି କିଏ ମାଛ ଚାଷ କରନ୍ତି କିଏ କୁକୁଡ଼ା ପାଳନ କରନ୍ତି ଏଇ ସବୁ ବିଭିନ୍ନ ପ୍ରକାର ଚାଷ କରିକି କିଏ ବା ପନିପରିବା ଚାଷ କରନ୍ତି ବିଭିନ୍ନ ପ୍ରକାର ଚାଷ କରିକି ସବୁ ଜୀବିକା ନିର୍ବାହ କରି ତାଙ୍କର ପେଟ ପୋଷନ୍ତି ତେଣୁ ଏଇ ଚାଷୀମାନଙ୍କ ପାଇଁ ଯୋଗାଣ ଷ୍ଟୋର୍ରୁ ତାଙ୍କର ଯନ୍ତ୍ରପାତି କି ଯନ୍ତ୍ରପାତି ଯଥା ପାୱାର ଟିଲର୍ ବା ଟ୍ରାକ୍ଟର୍ ବା ସୁଇଗ୍ ମେସିନ୍ ଯ ଯଗାଇଲେ ଚାଷୀମାନେ ଉପକୃତ ହେଇଥାଆନ୍ତେ ଏବଂ ଯଦି ଆମର ଅଞ୍ଚଳରେ କିଛି କୃଷକ ବଜାର ଥାଆନ୍ତା ଯେଉଁଠି କି କୃଷକମାନେ ତାଙ୍କର ସାମଗ୍ରୀକୁ ପନିପରିବା ହଉ କିମ୍ବା ଧାନ ହଉ କିମ୍ବା ତାଙ୍କର ମାଛ ହଉ ଯେକୌଣସି ଜିନିଷ ଯେଉଁ ଚାଷ ହଉଥିବା ଜିନିଷ ଯଦି ଯାଇକି ବିକ୍ରୟ କରିପାରିଥାଆନ୍ତେ ତେବେ ବହୁତ ସୁବିଧା ହୁଅନ୍ତା ଏବଂ କୃଷକ ରହୁଥୁବା ଅଞ୍ଚଳରେ ଜମି କ୍ଷେତରେ ବିଭିନ୍ନ ପ୍ରକାର ଯଦି କ୍ୟାମ୍ପ୍ ହୋଇଥାଆନ୍ତା ଧାନ ମଣ୍ଡି ଦବା ପାଇଁ କ୍ୟାମ୍ପ୍ ହେଇଥାନ୍ତା ତାହା ବି ବହୁତ ସୁବିଧା ହେଇଥାଆନ୍ତା ଏବଂ କୃଷକ କୃଷି ବିଭିନ୍ନ ପ୍ରକାର ଚାଷ କରା ହୁଏ ତାହା ଠିକା ମାଧ୍ୟରେ ମଧ୍ୟ କରାହୁଏ ଠିକା ମାଧ୍ୟମ କହିଲେ କିଛିଟା ଅଂଶ ତାଙ୍କୁ ଟଙ୍କା ଆକାରରେ ଫିକ୍ସ୍ କରି ଦିଆ ହୁଏ ଯେ ଏତିକି ଟଙ୍କା ନବ ଏଇ ହିସାବରେ ତାଙ୍କର କାଣ ଏତିକି କାମ କରିବ ତାହାକୁ ଠିକା କାର୍ଯ୍ୟ କୁହାଯାଏ ଆମର ମୟୁରଭଞ୍ଜରେ